ମୁଁ କିଛି ଦିନ ତଳେ ଗୋଟେ ଚାର୍ଜ ଚାର୍ଜର୍ କିଣିଥିଲି ମୋ ମୋବାଇଲ୍ ଚାର୍ଜର୍ ନୋକିଆ ଚାର୍ଜର୍ କିନ୍ତୁ ଦୁଃଖର ବିଷୟ ପନ୍ଦର ଦିନ ମଧ୍ୟ ଗଲାନି ଆଉ ଚାର୍ଜିଙ୍ଗ ସପୋର୍ଟ ନେଉନାହିଁ ଆଉ ସବୁବେଳେ ଘଣ୍ଟାଟି ଚାର୍ଜ ହେଲେ ମଧ୍ୟ ଏ ସପୋର୍ଟ ନେଉନାହିଁ ଖରାପ ହେଇଯାଇଛି